ହଁ ସବୁପ୍ରକାର ଫୁଲ ମିଳିବ ହୁଁ ଏବେ ପୂଜା ମଣ୍ଡା ଫୁଲ ଅଛି ମନ୍ଦାର ଅଛି ପଦ୍ମ ଫୁଲ ଅଛି ଚମ୍ପା ଅଛି କେଉଁ ଫୁଲ ଦରକାର ଆପଣଙ୍କୁ ପଦ୍ମ ଫୁଲ ମାଲ୍ ଦୁଇଶହ ପଡ଼ବା

ହଁ ମଣ୍ଡା ପଡ଼ିଯିବା ଶହେ ଶହେ ଦେବି

ଭଲ ହ୍ୱାଇଟିର ଅଛି ଆରୁ ଏଟା ହଳଦିଆଟା ଅଛି କେନ୍ତା ତମକୁ କେନ୍ତା କଲରର ଦରକାର ରେଟ୍ ବୋଲେ ଆଜିକାଲି ତ ରେଟ୍ ଚାଲିଛେ ହଁ ନିଅ ଯେନ୍ଟା ପସନ୍ଦ ଲାଗୁଛି ଦେଖ ସୁନ୍ଦର ଲାଗୁଛି ଦେଖ ଯେନ୍ଟା ଭଲ ଲାଗୁଛି ହଁ ଆଉ କ'ଣ ପଚାଶ ଭିତରେ ନିଅ ଏଇ ମାଲା ସୁନ୍ଦର ଲାଗୁଛି ପଚାଶ ଟଙ୍କାରେ ଆହୁର ଗୁଟେ ଯୁଡ଼େ ଏଇଟା ଦେଖ ହଁ ହେତିକର ତ କମ୍ ରେଟ୍ର ହେନ୍ତା ହବାନି ଅଧିକ ନେଲେ ସିନା ଭଲ କେତ ଦେବ କୁହ ହଁ ନିଅ ଆର କାଣା ଦରକାର କେଜାଣି ସିଏ ତ ଧରିଥିଲା ହଁ ସେ ପଦ୍ମଫୁଲ ଆରୁ ନେବନି କି ହଁ ନିଅ ଖାଲି ତ ସେଇଟା ପଚାଶ ଲାଗବା

ହଁ ଆଜି କାଲିର ଥୋଇଁସୁ ନାଇଁ ନାଇଁ ସବୁ କାଣା ହେ ଦେଇପାରେ ହଁ ଦିଅ ଯେମିତି ଦେବାର କଥା ମୁଁ ପ୍ୟାକ୍ କରି ଦେଉଛେ ନିଅ